ହ୍ୟାଲୋ ଆପଣ ପ୍ରାଇମ୍ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୁଁ ଏକ ଖାଇବା ଡେଲିଭେରି ମୋ ପାଖକୁ ହେଇଛି ଯେଉଁଟା କି ଭଲ ନାହିଁ ଆପଣଙ୍କର କିଛି ନୀତିନିୟମ ଅଛି କି ଯେଉଁଟା ପାଇଁ କି ମୁଁ ଏଇ ଖାଦ୍ୟକୁ ଫେରସ୍ତ କରିପାରିବି